ଆଦିବାସୀ ନୃତ୍ୟ ଦେଖିବାକୁ ବହୁତ ଭଲଲାଗେ ଏହା ଅତ୍ୟନ୍ତ ଉନ୍ନତମାନର ଏବଂ ହୃଦୟସ୍ପର୍ଶୀ ଲୋକମାନେ ଏହାକୁ ଦେଖିବାକୁ ଭଲ ପାଆନ୍ତି ଆମ ଅଞ୍ଚଳରେ ଯୋଉ ଆଦିବାସୀମାନେ ଅଛନ୍ତି ସେମାନେ ଖୁବ ସୁନ୍ଦର ନୃତ୍ୟର ପରିବେଷଣ କରନ୍ତି ଏବଂ ଲୋକମାନେ ଏହାକୁ ସଂରକ୍ଷଣ କରିପାରିବେ ବୋଲି ଆଶା ରଖାଯାଇଛି